ଆଜ୍ଞା

ଆମର କଲେଜ ଛକ ଛକ ଉପରେ ପୁରା ହଁ ହଁ ଆଜ୍ଞା ହଁ କୁହନ୍ତୁ ହଁ ମିଳିବ

ହଁ କୁହନ୍ତୁ କେଉଁ କେଉଁ ମିଠା ଦରକାର ହଁ ସେଇ ଗୁଲାପଜାମୁନର ବାର ଟଙ୍କା ଗୋଟାକୁ ଆଉ ରସଗୋଲା ଗୋଟାକୁ ସାତ ଟଙ୍କା ଆଉ ବରଫି ଗୋଟାକୁ ପାଞ୍ଚ ଟଙ୍କା ଆଉ ପେଡ଼ା କେଉଁ ପେଡ଼ା ନେଲେ ଯେଉଁ ପେଡ଼ା ନେଲେ ପାଞ୍ଚ ଟଙ୍କା ମିଳିଯିବ କୁହନ୍ତୁ କ'ଣ ନେବେ ହଁ ମିଳିଯିବ ହଁ କୁହନ୍ତୁ ହଁ ଆମର ସକାଳ ଛଅଟାରୁ ଖୋଲିଯାଉଛି ବନ୍ଦ ହେଲା ବେଳକୁ ରାତି ନଅଟା ଆପଣ ଆସନ୍ତୁ ଯେତେବେଳୁ ଆସିବା କଥା ଆଜ୍ଞା କୁହନ୍ତୁ ଆସିବ ହଁ ମୁଁ ଅଛି ହଁ ହଁ ସେମିତି ଆଉ କ'ଣ କରିବି ଆଜ୍ଞା

ହଁ ହଁ

ହଁ ଆମ ଦୋକାନ ତ ଭଲ ମିଠା ହିଁ ହୁଏ ଆଉ ଆପଣ ଆସନ୍ତୁ ଗୋଟେ ଟେଷ୍ଟ କରିବେ ତା'ପରେ ନେଇକି ଯିବେ ଆଉ ନା ମ ସେମିତି ଭିଡ଼ ଥିବ ଆପଣ ଆସନ୍ତୁ ଆମେ ବନାଇକି ରଖି ଦେଇଥିବା ତୁମେ ନେଇଯିବ ଆସିକି ଆଉ

ଦେଖି ବନାଇ ଦେବା ଜଲ୍ଦି ଆଉ ହଁ ହଁ କ'ଣ କହିଲେ ହଁ ମୁଁ ପାର୍ସଲ୍ କରିଦେଇଥିବି ଆପଣ ଆସିକି ନେଇ ଯିବେ ଖାଲି ଆଉ ହଁ ହଁ